ହ୍ୟାଲୋ ଟ୍ରାଭେଲ୍ସ ଏଜେନ୍ସି ଭାଇନା କହୁଛନ୍ତି କି ମୁଁ ଯେଉଁ ଆପଣଙ୍କର ବୁକିଂ କରିଥିଲି ଯିବାପାଇଁ ହରିଦ୍ଵାର ପଚିଶ ତାରିଖରେ ଯିବାର ଥିଲା କିନ୍ତୁ ଦୁଃଖର ଖବର ମୋ ଶାଶୁଙ୍କ ଦେହ ଟିକିଏ ବର୍ତ୍ତମାନ ଖରାପ ଅଛି ମୁଁ ଯାଇପାରୁନି ଆପଣଙ୍କର ଯେଉଁ ମୋ ପାଖରେ ଯେଉଁ ପଇସାଟା ମୁଁ ଦେଇଥିଲି ମୋତେ ଟିକେ ଫେରେଇ ପାରିବେ କି ଆପଣ ମୋ ଆକାଉଣ୍ଟ ନମ୍ବର ହେଉ କିମ୍ବା ଫୋନପେ' କି ପେଟିଏମ୍ ଏଇଥିରେ ଦେଲେ ଫୋନ୍ ନମ୍ବରଟି ଆପଣ ଲେଖି ରଖନ୍ତୁ ଫୋନପେ' ନମ୍ବର ମୁଁ ଆପଣଙ୍କୁ ଯେଉଁ ପନ୍ଦର ହଜାର ଦେଇଥିଲି ମୋ ଫୋନ୍ ନମ୍ବରଟି ଲେଖି ରଖନ୍ତୁ ଏଇଥିରେ ପଠେଇଦେଲେ ମୁଁ ପାଇଯିବି ସେଭେନ୍ ଥ୍ରି ଟୁ ସେଭେନ୍ ଜିରୋ ଫାଇବ୍ ସିକ୍ସ ଏଇଟ୍ ସେଭେନ୍ ଏଇଟ୍ ଏହି ନମ୍ବରରେ ଆପଣ ପେଟିଏମ୍ ବା ଫୋନପେ' କରିଦେଲେ ମୁଁ ପାଇବି ଆଉ ଯଦି ହେବ ଆଉ ଯଦି ଆର ମାସକୁ ଏବେ ବି ପ୍ରବଳ ଖରା ପଡ଼ୁଛି ଯଦି ଆର ମାସକୁ ହୁଏ ତାହେଲେ ମୁଁ ଆପଣଙ୍କୁ ଜଣେଇବି ଆପଣ ଭାଇନା ପଠେଇବେ ତ ନିଶ୍ଚିତ ଆପଣଙ୍କ ସହିତ ନିଶ୍ଚିତ ଯିବୁ ଆରଥରକ